ମୋର ପ୍ରିୟ ପ୍ରକାର ଖାଦ୍ୟ ହେଲା ପଖାଳ ଭାତ ବଡ଼ି ଚୁରା ଛୁଇଁ ଭଜା ବାଇଗଣ ଭର୍ତା ମା ରୋଷେଇ କରି ଖାଇବାକୁ ଦେଲେ ଭଲ ଲାଗେ ଆଉ ମୋର ଖାଇବାର ମୋତେ ଘରେ ଖାଇବାକୁ ଭଲ ଲାଗେ